ଆଜିକାଲି କ୍ରୀଡ଼ା କ୍ଷେତ୍ରରେ ଆମ ଦେଶ ବହୁତ ଭଲ ପ୍ରଦର୍ଶନ କରିବାରେ ଲାଗିଛି ଏବଂ ନିରନ୍ତର ଭଲ ଖେଳାଳିମାନେ ମଧ୍ୟ ଆମ ଦେଶରୁ ବାହାରୁଛନ୍ତି ଯେଉଁମାନେ କି ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ସବୁଠାରୁ ସାବାସୀ ପାଉଛନ୍ତି ଏହି ଏହି କ୍ରୀଡ଼ା ବିଭାଗରେ ଆମ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଅର୍ଥ ଖର୍ଚ୍ଚ କରିବା ଉଚିତ କାରଣ ଯଦି ଆମେ ତୃଣ ମୂଳ ସ୍ଥଳ ବା ଗାଁ ଗହଳିମାନଙ୍କୁ ଯଦି ଭଲ ଖେଳାଳି ଆଣି ବାହାର କରିପାରିବା ତେବେ ସେଇ ଖେଳାଳିମାନେ ମୁଁ ଭଲ ଖେଳାଳି ହୋଇ ବାହାରିବେ କାରଣ ଗାଁ ଗହଳିରେ ବହୁତ ଗୁଡ଼ିଏ ଖେଳାଳି ଅଛନ୍ତି ଯେଉଁମାନେ କି ନିଜ ପ୍ରତିଭା ଥାଇ ମଧ୍ୟ ସେମାନେ ଲୋକଲୋଚନକୁ ଆସିପାରୁନାହାଁନ୍ତି ଫଳରେ ସେଇ ଖେଳାଳିଙ୍କଠାରେ ଥିବା ବିଭିନ୍ନ ପ୍ରକାର ଖେଳର ସବୁଠାରୁ ଉତ୍ତମ ଶୈଳୀ ବା ଭଲ ଖେଳାଳି ହେବାର ସବୁ ଗୌରବ ଥାଇ ମଧ୍ୟ ସିଏ ଅନାଲୋଚିତ ହୋଇଯାଉଛି ସେଥିପାଇଁ ତୃଣମୂଳ ସ୍ତରରୁ ଯଦି ଭଲ ବାହାର କରିପାରିବା ତେବେ ସେମାନେ ଭବିଷ୍ୟରେ ଆମ ଭାରତ ପାଇଁ ଗୌରବ ଆଣିପାରିବେ ସେଥିପାଇଁ ଗାଁମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ଅନୁଷ୍ଠିତ କରିବା ପାଇଁ ବି ସରକାର ଖର୍ଚ୍ଚ କରି ତାହାଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇ ବା ପ୍ରୋତ୍ସାହନ ରାଶି ଦେଲେ ସେମାନେ ଆଉ ଆଗକୁ ଯିବା ପାଇଁ ଉଚିତ ମନେ କରିବେ ଏବଂ ସେମାନେ ଆହୁରି ଆଗକୁ ଆଗକୁ ଯିବା ପାଇଁ ତାଙ୍କର ଇଚ୍ଛା ଲାଗିବ ସେଥିପାଇଁ ତାଙ୍କୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହିତ କରି କରିବା ପାଇଁ ସରକାର ଅର୍ଥ ଖର୍ଚ୍ଚ କରିବା ଉଚିତ ଯଦି ମୋତେ କ୍ରୀଡ଼ା ଖେଳରେ ଉନ୍ନତି ଆଣିବା ପାଇଁ କ'ଣ କରିବ ବୋଲି ସୁଯୋଗ ଦିଆଯାଏ ତେଣୁ ମୁଁ ପ୍ରଥମେ ତୃଣମୂଳ ସ୍ତରରେ ଯେଉଁ ଖେଳାଳିମାନେ ଅଛନ୍ତି ସେଠାରେ କ୍ରୀଡ଼ା ପ୍ରତିଯୋଗତା ଅନୁଷ୍ଠିତ କରିି ସେଠାରୁ ଭଲ ଖେଳାଳିକୁ ଆଣି ଜାତୀୟ ସ୍ତରରେ ତାଙ୍କୁ ସୁଯୋଗ ଦେବି